ଆଜ୍ଞା ମୁଇଁ ସେ ସହରକେ ଯିବାର୍ ଲାଗି ଆଜ୍ଞା ମୁଇଁ ଗୋଟେ ସିଟ୍ ରିଜର୍ଭ କରିଥିଲି ଆର୍ ଭଡ଼ା ବିଷୟ ନାଇଁ ମୁଇଁ ଆପଣଙ୍କୁ ଯେତିକି ପଇସା କହିଲେ ସେତିକି ପଇସା ମୁଇଁ ଦେଇଯାଏ ଆର୍ ଟିକେଟ୍ କାଟିଯାଏ

ସେ କହୁଛି କିନି ଯେ ଏତକି ଟଙ୍କା ନେ ହୁଏ ଆରୁ ତୁମେ ଆର୍ ପଇସା ଦିଅ ବୋଲୁଛେ ତ ସେଥି ମୁଇଁ ଆପଣଙ୍କୁ ଫୋନ କରୁଛି ଆର୍ କହୁଛେଁ ଯେ ଡ୍ରାଇଭର୍ ଟିକେ କହୁନ୍ ଯେ ମୁଇଁ ଯେତିକି ପଇସା ଦେଇଛେଁ ସେତିକି ପଇସା ନେବା ବୁଝିଲେ କିନି କିନ୍ତୁ ଆଉ ଡ୍ରାଇଭର୍ ନେ ବୋଲୁଛେ ଆରୁ ମୁଇଁ ସେଦିନ ମୁଇଁ ଆପଣଙ୍କୁ ମୁଇଁ କମ୍ପ୍ଲେନ୍ କରୁଛେ ମୁଇଁ ଅଭିଯୋଗ କରୁଛେ ଯେ ଆପଣ ଆପଣଙ୍କ ଡ୍ରାଇଭର୍କେ ସିଧା ପୁରା ମନା କରିନୁ ଯେ ତାକୁ ନୂଆ ପଇସା ନେ ମାଗ ବୋଲି କରି ଆର୍ ସେମାନେ ଯେନ୍ କି ଯିବେ ସେ ନିଅ ପଡ଼ ଆପଣ କହୁନ ଆଜ୍ଞା ଡ୍ରାଇଭର୍ ତ ବିଲକୁଲ୍ ନାଇଁ ମନମାର୍ ବୁଝିଲେ କିନି ଆର୍ ପଇସା ଦିଅ ଆଜ୍ଞା ଠିକ୍ ଅଛି ଆଜ୍ଞା ମୁଇଁ ରଖୁଛେଁ